ଭାଇ ବାଲେଶ୍ୱର କେତେବେଳେ ପହଞ୍ଚିବା ଏ ରାସ୍ତାରେ ତ କାମ ଚାଲିଛି ଆଉ ଆର ରାସ୍ତାକୁ ଗଲେ କେତେ ସମୟ ଭିତରେ ପହଞ୍ଚିବା ଟିକେ କୁହ ନା ମୋର ଟିକେ କାମ ଅଛି ବାଲେଶ୍ୱରରେ ଆଉ ଶୀଘ୍ର ଟିକେ ପହଞ୍ଚିଥିଲେ ଭଲ ହେଇଥାନ୍ତା